ଆଜ୍ଞା ହଁ ସ୍ଵିଗି ଅଫିସ୍ ରୁ କହୁଥିଲେ କି ହଁ ସାର୍ ମୁଁ ନିଶାନ୍ତ କୁମାର ପୂଜାରୀ କହୁଛି ମୁଁ ସାର୍ ଆଜି ସ୍ଵିଗିରୁ ଦଶଟା ବେଳକୁ ସାର୍ ଗୋଟିଏ ବିରିୟାନୀ ଅର୍ଡ଼ର କରିଥିଲି ଯାହାକି ମୋତେ ଗୋଟାଏ ବେଳେ ଦରକାର ଥିଲା ସାର୍ ଯେଉଁଟାକି ମୋର ସ୍ଥାନ ଦେଇଥିଲି ଗଭର୍ନମେଣ୍ଟ କଲେଜ ଫୁଲବାଣୀ ଯେଉଁଟା ଅଛି ତ ସାର୍ ମୋର କାମଟି ଏଠି ବର୍ତ୍ତମାନ ମୋର ବ୍ୟସ୍ତତା ବ୍ୟସ୍ତତା ହେତୁ ମୋତେ ଅନ୍ୟତ୍ର ଯିବାକୁ ପଡ଼ିବ ଏଣୁ ସାର୍ ମୁଁ ଏହି ଅର୍ଡ଼ରଟାକୁ ମୁଁ ସାର୍ ଗଭର୍ନମେଣ୍ଟ ମେଡ଼ିକାଲ କଲେଜରେ ନେବା ପାଇଁ ଚାହୁଁଛି ତ ଆପଣ ମୋତେ ସେହି ଏହି ଅର୍ଡ଼ରଟାକୁ ମେଡ଼ିକାଲ କଲେଜ ପାଖରେ ଦେବାକୁ ଚାହିଁବେ କି ହଁ ସାର୍ ନିଶାନ୍ତ କୁମାର ପୂଜାରୀ ସାର୍ ଚିକେନ ବିରିୟାନୀ ଅର୍ଡ଼ର କରାହୋଇଥିଲା ହଁ ତ ସେହିଠାରେ ଆଡ଼୍ରେଶ ଦିଆହୋଇଥିଲା ଗଭର୍ନମେଣ୍ଟ ଅଟୋନମସ୍ କଲେଜ ଫୁଲବାଣୀ ଯେଉଁଟା କି ମୋତେ ଏବେ ସାର୍ ଗଭର୍ନମେଣ୍ଟ ହସ୍ପିଟାଲ ସାର୍ ହଁ କନ୍ଧମାଳ ଡିଷ୍ଟ୍ରିକର ହସ୍ପିଟାଲ ଡିଷ୍ଟ୍ରିକ ହସ୍ପିଟାଲ ପାଖରେ ମୋତେ ଦରକାର ସେହିଟା ହଁ ସାର୍ ଆପଣ ସେହି ଅର୍ଡ଼ରଟାକୁ ସେହିଠି ପହଞ୍ଚାଇ ଦେଲେ ବହୁତ ଭଲ ହୁଅନ୍ତା ଆପଣଙ୍କର କୌଣସି ଡେଲିଭରି ବଏକୁ ସାର୍ ଆପଣ କୁହନ୍ତୁ ତ ମୋତେ ସେହି ଅର୍ଡ଼ରଟାକୁ ମେଡ଼ିକାଲ ପାଖରେ ଦେଇଦେବେ ସାର୍